ମୁଁ ଗାରୁ ପୁରୀ ଯିବା ପାଇଁ ଗୋଟିଏ ଗା ଗାଡ଼ିକୁ ଭା ଭଡ଼ା କରୁଛନ୍ତି କରୁଥିଲି ହେଲେ ନଁ ନେହିଁ ନଁ ନୁହିଁ ଗୋଟିଏ ଗୋଟି ଠିକି ସମୟରେ ଆସି ପହଞ୍ଚିଲାନି ମୁଁ ବହୁତ ସାରା ଗୋଟିକୁ ଫୋନ କରି ପଚାରିଲି ହେଲେ ବି ବି କିଛି ଲ କାଟି ମିଳି ଗାଡ଼ି ମିଳିଲା ନାହିଁ ମୁଁ ଏକ ବଡ଼ ଗାଡ଼ି ମହିତ ଭଲ ବସିବା ବସିବା ପାଇଁ ଜଗା ଜଗା ଦୀପା ଖୋଜୁଥିଲି ଘଟ ଘଟ ଘଟଟେ ଘଟଟେ ପରେ ମତେ ମନେ ଘ ଘଡ଼ିଲା ମୋ ସାଙ୍ଗ ହର ମୋ ହର ଘରେ ଗୋଟି ଗୋଡ଼ିଟି ଅଛି ଯାହାକି ମୁଁ ଶୁଣିଥିଲି ତାହା ଭଲ ଗାଡ଼ି ବଡ଼ ବଡ଼ ଗାଡ଼ି ସହିତ ତାରା ତାର ବସିବା ଏବଂ ଶୋଇବାରୁ ପାକୁ ମଧ୍ୟ ହୋଇଥାଏ ତାର ରେ ରେଟ ବିଷୟରେ ମୋ ସାଙ୍ଗକୁ ପଚାରିଲି କି ସେ ଗାଡ଼ି ମୁରି ମୁନି ପୀବା ପାଇଁ କେତେ ପର ପଇସା ନବ ହେଲେ ମୁଁ ଯାଇ ପ ପିଲି ନାହିଁ ମୋର ଘରର ସବୁ ବିଧା ନିବାରୁ ଫୋନ ଘରେ ମୋର ପଇସା ସେ ଫୋନ ଇ ଦିଅନ୍ତୁ